ଆମର ଏଠିକାର ଏକ ସାମ୍ପ୍ରତିକ ଘଟଣା ହେଉଛି କପିଳାସର ଜୋରନ୍ଦା ମେଳା ସେଇ ଜୋରନ୍ଦା ମେଳାରେ ବହୁତ ବଡ଼ ବଡ଼ ଲୋକ ଆସନ୍ତି ବାହାରୁ ଦେଶ ବାହାରୁ ମଧ୍ୟ ଲୋକ ଆସନ୍ତି ବଡ଼ ଧରଣ ମେଳା ହୋଇଥାଏ ସେଇଠି ଖୋଳ କୀର୍ତ୍ତନ ବାଜା ସବୁ ନେଇ ବାଜା କରାଯାଏ ଦୋକାନ ବଜାର ମଧ୍ୟ ବସିଥାଏ ବହୁତ ଲୋକ ଆସନ୍ତି ଦେଶର ବିଭିନ୍ନ ପ୍ରାନ୍ତରରୁ ଲୋକ ଆସିଥାନ୍ତି ସେଇଠି ସବୁ ବଜାର ବସିଥାଏ ଲୋକଙ୍କର ମଧ୍ୟ ଜିନିଷ କିଣାକିଣିରେ ବହୁତ ସୁବିଧା ହୋଇଥାଏ ଆଉ ଏଇ ମେଳାକୁ ସବୁ ଭକ୍ତମାନେ ଆସି ମେଳାକୁ ଉପଭୋଗ କରନ୍ତି ଠାକୁରଙ୍କୁ ଯିଏ ଯାହା ମାନସିକ ଯାଚିଥାନ୍ତି ତାଙ୍କର ମଧ୍ୟ ମାନସିକ ପୁରଣ ହୋଇଥାଏ ସେ ବହୁତ ଦାନଧର୍ମ ମଧ୍ୟ କରିଥାନ୍ତି ତେଣୁ ଏ ଅଞ୍ଚଳର ଏଇଟା ହେଉଛି ବହୁତ ସାମ୍ପ୍ରତିକ ଘଟଣା ଆଉ